ମୁଁ କିଣିଥିବା ଏକ ସ୍ମାର୍ଟ ୱାଚ୍ ଯାହାକି ମୁଁ ଦୁଇହଜାର ଟଙ୍କାରେ କିଣିଥିଲି ସେଇଟା ମୋତେ ମଧ୍ୟ ନୀତିଦିନିଆ ଜୀବନରେ ମୋତେ ବହୁତ ସହାୟକ ହେଲା ମୋ ପାଠପଢ଼ିବା ସହ ମୋ ବିଭିନ୍ନ କାମରେ ସେ ମୋତେ ବହୁତ ସାହାଯ୍ୟ କଲା